ଆମର ଏଠି ପିଲାମାନେ ପଢ଼ିକିରି ସବୁ ଡ଼ିଗ୍ରୀ ହାସଲ କରୁଛନ୍ତି ସମସ୍ତେ ଆଉ ବୃତ୍ତି ପାଇଛନ୍ତି ସବୁ ପ୍ରକାର ଅଛନ୍ତି ଆଉ ଚାରିଆଡ଼େ ସେମାନେ ମାନେ କିଏ ଡ଼ାକ୍ତର ହୋଇଛି କିଏ ଇଞ୍ଜିନିୟର୍ ହୋଇଛି ପାରାଦୀପର ଏଇଠି ଅଛନ୍ତି ପୋର୍ଟରେ ଅଛନ୍ତି ଆଉ ଦିଲ୍ଲୀରେ ବି ଅଛନ୍ତି ବମ୍ବେ ଯାଇଛନ୍ତି ଆମେରିକାରେ ବି ଯାଇକି ଆମର ଏଠୁ ପିଲାମାନେ ଅଛନ୍ତି ବୈଜ୍ଞାନିକ ବିଜ୍ଞାନ ପାଠ ପଢ଼ୁଛନ୍ତି ବୈଜ୍ଞାନିକ ହେବେ ଆଉ ମୋ ଝିଅ ବି ଝିଅମାନେ ପଢ଼ିଛନ୍ତି ସେମାନେ ବି ବୃତ୍ତି ପାଇଛନ୍ତି ଆଉ ନିଜ ପାଇଁ ବି କରିଛନ୍ତି ଅନ୍ୟକୁ ବି ତାଙ୍କ ପାଇଁ ବି କରୁଛନ୍ତି ନିଜେ ନିଜେ ବହୁତ କୋଠାବାଟି କରିଗଲେଣି ଆଉ ଗରିବଗୁରୁବା ଯିଏ ଅଛନ୍ତି ସେମାନଙ୍କୁ ବି ସେ ସାହାଯ୍ୟ ହେଉଛନ୍ତି ତାଙ୍କୁ ବି ପାଠ ପଢ଼ଉଛନ୍ତି ସେମାନେ କେମିତି ଯୋଗ୍ୟ ହୋଇ ନିଜ ଗୋଡ଼ରେ ନିଜେ ଠିଆ ହେବେ ଯେମିତି କଥା କହନ୍ତି ମାଆ ହେଲେ ପାଠୋଇ ଦେଶ ଯିବ ଆଗେଇ ମାଆ ଟିକେ ପଢ଼ିଥିଲେ ତା ପିଲାମାନଙ୍କୁ ପଢ଼େଇ ପାରିବ ବି ଶିଖେଇପାରିବ ଆଉ ବାହାରେ ଦେବାକୁ ପଡ଼ିବନି ପଇସା ସେମିତି ସମସ୍ତେ ଯୋଗ୍ୟ ପୁରା ଆସନ୍ତି ଆଉ ସମସ୍ତଙ୍କ ପାଇଁ ବି କରୁଛନ୍ତି